ଆମର ଦୈନନ୍ଦିନ ଜୀବନରେ ବିଜୁଳିର ନିର୍ଭର ବହୁତ ଅଛି କାହିଁକି ନା ଆମର ବିଜୁଳି ଉପରେ ସବୁ ଜିନିଷ ଏବେ ଚାଲୁଛି ଆମେ ଯେମିତି ସେଲ କିମ୍ବା ପଏଣ୍ଟ୍ ଆଉ ବିଜୁଳି ଯଦି କିଛି କାଟ୍ ହେଇଗଲା ତେବେ ଆମେ ପାଣି ବି ପାଇପାରିବା ନାହିଁ କିମ୍ବା ଆମର ଯୋଉ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ ସେଥିପାଇଁ ଆମକୁ ବହୁତ ଅସୁବିଧା ହେବାକୁ ପଡ଼ିବାକୁ ପଡ଼ିବ ତେଣୁ ଏହା ବିଜୁଳି ଉପରେ ଆମର ବହୁତ ପ୍ରଭାବ ପଡ଼ିବ ଆମର ବିଜୁଳି କାଟ୍ ହେଲେ ଯେମିତି ଆମର ଆଲୋକ ପାଇଁ ଅନ୍ଧାର ହେବ ଘର ସବୁ ଅନ୍ଧାର ହେଇଯିବ କିମ୍ବା ଆମର ଇଣ୍ଟର୍ନେଟ୍ ସେବା କି ମୋବାଇଲ୍ ରିଚାର୍ଜ ହେଇପାରିବ ନାହିଁ ଏବଂ ସେଥିପାଇଁ ବିଜୁଳି ପାଇଁ ଆମର ବହୁତ ଯଥେଷ୍ଟ ଉପକାର ପାଉଛେ ଏପରିକି ବିଜୁଳିରେ ଆମର ବହୁତ କିଛି ଜିନିଷ ନିର୍ଭର କରୁଛି ଯାହାକି ଆମର ବିଭିନ୍ନ ଯୋଉ ଆମର ରହିଛି ବ୍ୟବସ୍ଥା ଆଲୋକ ବ୍ୟବସ୍ଥାରେ ବି ଆମର ପ୍ରଭାବ ପଡ଼ିବ ଏବଂ ଆମର ଯୋଉ ଘରମାନଙ୍କରେ ରହିଛି ବିଭିନ୍ନ ପ୍ରକାର ମେସିନ୍ ଏବଂ ସେଲ କିମ୍ବା ଆମର ଆଲୋକ ବିଦ୍ୟୁତ ଇଏ ଆମର ଟିଭି ଇନ୍ଭେଟର୍ ପିଲାମାନେ ସବୁ ଆମର ଦେଖିପାରିବେ ନାହିଁ ତେଣୁ' ବିଜୁଳି ନଥିଲେ ଆମର ବହୁତ କିଛି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିବ ତେଣୁକରି ଏହାପରେ ବି ଆମର ଏବେ ବାହାରିଲାଣି ବିଜୁଳି ନଥିଲେ ଆମର ଏବେ ବାହାରିଲାଣି ଇନ୍ଭେଟର୍ ସୁବିଧା ଯାହାକି ଗୋଟେ ଇନ୍ଭେଟର୍ ରହିଥିଲେ ଆମର ବିଜୁଳି ନଥିଲେ ମଧ୍ୟ ଆମେ ତାହା ଉପଯୋଗ କରି ଆମର ଅସୁବିଧାକୁ ଦୂର କରିପାରିବା କାହିଁକି ନା ଆମର ପିଲାମାନଙ୍କର ପାଠପଢ଼ାରେ ବିଜୁଳି ନଥିଲେ ଅସୁବିଧା ହୁଏ ତେଣୁ ଆମର ଏବେ ଇନ୍ଭେଟର୍ ଗୋଟିଏ ସୁବିଧା ବାହାରି ତାହା ଆମର ବହୁତ ସୁବିଧାରେ ଉପଯୋଗ ହେଉଛି ତେଣୁ ବିଜୁଳି ଏବଂ ଇନ୍ଭେଟର୍ ଦୁଇଟି ଯାକ ଆମ ପାଇଁ ବହୁତ ସୁବିଧା ମାନେ ଆମକୁ ଦେଇ ଯୋଗେଇ ଦେଇ ଆସୁଛି